ପଶୁପାଳନ ସହିତ ଆମେ ପାର୍ଶ୍ୱ ବ୍ୟବହାର କରିଥାଉଁ ମାଂସ ବେସି ବିକୁଁ ଗାଈ କ୍ଷୀର ବିକୁଁ ଗାଈ ଦୁଉଁ ତା'ପରେ କୁକୁଡ଼ା ମାଂସ ବିକୁଁ ଅଣ୍ଡା ବିକୁଁ ମାଂସରେ ବେଶି ରୋଜଗାର କରୁଁ ମାଂସରେ ବେଶି ବ୍ୟବହାର କରୁଁ ତ ସକାଲେ ଗାଈ ଦୁଉଁ ସନ୍ଧ୍ୟାରେ ଗାଇ ଦୁଉଁ ତ କ୍ଷୀର ବିକୁଁ ଆର ବ୍ୟବହାର କରୁ ମାଂସ ମାଂସ ବିକିଲେ ଅଣ୍ଡା ବିକିଲେ ବେଶି ପଇସା ପାଉଁ ଉଲ ଉଲରେ ଆମେ ସ୍ଵେଟର ମଫଲର ତା'ପରେ ଘରର ବ୍ୟବହାର କରବାର ଜିନିଷ ପତ୍ର ସବୁ ବୁଣୁ ଅଧିକ ଅଧିକ ରୋଜଗାର କରୁଁ ପଇସା ବେଶି କମାଉଁ ତ ବ୍ୟବହାର କରୁଁ ବ୍ରଏଲର କୁକୁଡ଼ା ମାଂସ ଦେଶି କୁକୁଡ଼ା ମାଂସ ଛେଳି ମେଣ୍ଢା ସବୁ ଇତ୍ୟାଦି ଆମେ ବ୍ୟବହାର କରୁଁ ତ ସେଥିପାଇଁ ଆମେ ବେଶି ରୋଜଗାର କରୁଁ ବେଶି ପଇସା ପାଉଁ ଗାଈ ଗାଈ ଆମେ ଦୁଇ ଚାରି ପଟ ଅଧିକ ରଖିଚୁଁ ସକାଲେ ସନ୍ଧ୍ୟାରେ ଦୁଇ ଟାଇମ୍ ଆମେ ଗୁରସ ଓମ୍ଫେଡ଼ କେ ନେଇ ଦେଉଁ ତା'ପରେ ମାସ କେ ମାସ ଆମ କେ ପଇସା ଦିଏ ବେଶି ପଇସା ଆମେ ରୋଜଗାର କରୁଁ